ହ୍ୟାଲୋ ଭାଇ ଜଗନ୍ନାଥ ରେଷ୍ଟୁରାଣ୍ଟ୍ ରୁ କହୁଛନ୍ତି କି

ହଁ ଏ ଖାଇବା ଅର୍ଡ଼ର୍ କରିବାର ଥିଲା ତ ସେଥିପାଇଁ ଫୋନ୍ କରିଥିଲି ହୁଁ ହୁଁ ହୁଁ ଆଜ୍ଞା ହଁ ତ ରେଟ୍ଫେଟ୍ କେତେ କଣ ଅଛି ସବୁ ଖାଇବାର ଆଚ୍ଛା ହଁ ହଁ ହଁ ଅଁ ବହୁତ ଟିକିଏ ଅଧିକା ଅଛି ତ ଏବେ ଅଫର୍ କଣ ଚାଲିଛି

ହଁ ଓ ଭାତ ପଞ୍ଚସ୍ତରୀ ହଁ ହଁ ହଁ ହଁ ଠିକ୍ ଅଛି ଆଜ୍ଞା ତା'ପରେ ଆଚ୍ଛା ଏତିକି ହଁ ହୁଁ ହୁଁ ଆଉ ପନିର୍ଫନିର ହଁ ଆଚ୍ଛା ଆଚ୍ଛା ହୁଁ ସ୍ପେସିଆଲ୍ ସବୁ କଣ ଅଛି ଡିସ୍ କ'ଣ କେତେ ଅଫର୍ ଅଛି ହୁଁ ହୁଁ ହୁଁ ଠିକ୍ ଅଛି ନା ମାନେ ଆମର ଆଜି ସନ୍ଧ୍ୟାବେଳେ ଟିକିଏ ହେଉଛି ରେଷ୍ଟୁରାଣ୍ଟ୍ ଯିବାର ଥିଲା ତ ବୁକ୍ କରିବାର ଥିଲା ଗୋଟେ ଟେବୁଲ୍ ତ ବୁକ୍ କରିହେବକି ମାନେ ଅଛିକି ଫାଙ୍କା ଅଛି ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଥ୍ୟାଙ୍କ୍ ୟୁ ଆ ତ ଆଜି ସନ୍ଧ୍ୟାବେଳେ ଫେମିଲି ସହିତ ଯିବାର ଥିଲା ତ ହୁଁ ହୁଁ ହୁଁ ତ କେତେ କଣ ମାନେ ଅଫର୍ କେତେ କଣ ଅଛି ଆପଣ କେତେ କାଟିଲେ ଡାଇରେକ୍ଟ ଆପଣଙ୍କ ସହିତ ମୁଁ କଥା ହେଇପାରିଲେ ମାନେ କେତେ କଣ ଜାଣିଲେ ଦେନ୍ ତା'ପରେ ତ ଯିବୁନା ହଁ ଆଜ୍ଞା ହୁଁ ହୁଁ ହୁଁ ଓକେ ଓକେ ହଁ ଆଚ୍ଛା ହଉ ହଁ ଅଫର୍ ତ ଅଛି କିନ୍ତୁ ରେଟ୍ ଟା ଟିକିଏ ଅଛି ଆଉ ଟିକିଏ କାଟିବେନି ହୁଁ ଆଚ୍ଛା ହଉ ଗୋଟେ ଟେବୁଲ୍ ବୁକ୍ କରି ଦିଅନ୍ତୁ ଆଜ୍ଞା ଆଜ୍ଞା ହଁ ହଁ ଗୋଟେ ଯେହେତୁ ଫେମିଲି ଆମେ ଯିବୁ ତ ଗୋଟେ ହିଁ ବୁକ୍ ଗୋଟେ ବୁକ୍ ଆଉ ବେଶୀ ଦରକାର ନାହିଁ ଗୋଟେ ଟେବୁଲ୍ ବୁକ୍ ଖାଲି ବାସ୍ ଦରକାର ଓକେ ଓକେ ଆଜ୍ଞା ଆଜ୍ଞା ହୁଁ ଗୋଟେ ଟେବୁଲ୍ କିଛିଜଣ ଯିବୁ ତ ସେ ଅଫର୍ କଣ ଅଛି ବୁଝିବାର ଥିଲା ବାସ୍ ହଁ ହଁ ଓକେ ହଁ ସେଇଠି କି ଗଲେ ପେମେଣ୍ଟ୍ କେତେ କଣ ଦେଖିବା ଆଜ୍ଞା ହଉ ଠିକ୍ ଅଛି ଓକେ